କୃଷି ହେଉଛି ଆମ୍ଭମାନଙ୍କର ଏକ ମୁଖ୍ୟ ଅଙ୍ଗ ଏ କୃଷି କାର୍ଯ୍ୟରେ ଆମ୍ଭ ମାନଙ୍କର ଭବିଷ୍ୟତ ଦେଖିଥାଉ ଏଣୁ କୃଷି କାର୍ଯ୍ୟକୁ ଆମ ଓଡ଼ିଶାରେ ବା ଆମ ଭାରତରେ ଏକ ମୁଖ୍ୟ କାର୍ଯ୍ୟ ଭାବରେ ଜଣାଶୁଣା କୃଷି କାର୍ଯ୍ୟକୁ ନିଜର ପୂର୍ବପୁରୁଷ ଠାରୁ ଆରମ୍ଭ କରି ଏବେ ଯାଏ ଏ କୃଷି କାର୍ଯ୍ୟ ସମସ୍ତେ କରୁଛନ୍ତି ଆଗରେ ଖତର ବ୍ୟବହାର ହେଉଥିବା ବେଳେ ଏବେ ବିଭିନ୍ନ ପ୍ରକାରର ସାର ବା କେମିକାଲ୍ର ବ୍ୟବହାର ହେଉଛି ଯେଉଁଥିରେ କି ମାଟିର ଭିଟାମିନ୍ ଅଂଶଟି କମିଯାଉଛି ସେଥିରଲାଗି ଏଇ ଚାଷ କମ୍ ଥି ଲୋକ୍ ସାର୍ ସୁରା ଦେବାର୍ ଲାଗ ପସନ୍ଦ ନେଇି କରନ୍ ଯାହାକି ଯେନ୍ଟାକି ସେ ସାର୍ ସୁରା ଯେନ୍ ଦେଲେ ପେନ୍ ଯେନ୍ଟା ଥିସି ଓହଲି ଆସି ଆଉ ଆଖର ପାଖର ଡୁଡ଼ି ମନେ ସବୁ ହେନ୍ତା ହେଇ ଆସି ସେଥିର୍ଲାଗି ସାର୍ ଦେବାର୍କେ ଲ ପସନ୍ଦ ନେଇି କରବାର୍ ହେଲେ ଦେବାର୍କେ ପଡ଼ୁଚି ଏବେକାର ଖତକେ ଲୋୋକ ପସନ୍ଦନ କରବା ସାର୍ ଦେଲେ ଲୋକ ଭଲ୍ ଭାବୁଚନ୍ ହେଲେ ଜାିନି ପାର୍ବାର୍ ଯେ ସାରିଦା ଲେ କେେତେ କ୍ଷତିିଏ ଯେ ସାଜ ବବାର ଦ୍ୱାରା ନିୟରମେଟ ସବୁ ଭିଟାମିନ କମିଯ ଦେଇଥାଏ ଯେନ୍ଟାକି ଆମହ ମନକୁ ଜୁଣାଶୁଣା ହେଲେ କେତେକ ଲ ଏହାକୁ ଜାନିନି ପବାର୍ ସଟ ଦେବାର୍ ଅପେକ୍ଷାରେ ଖତ ଦେବାର୍ କଥା ଯେନ୍ଟାକି ଖତ ଦେଲେ ସବୁବେଲେ ମ୍ୟାଟ୍ ସେନ୍ତା ହେଇ ରହିଥିସି ଆଉ ଫଲ୍ ଫୁଲ୍ ଭଲ୍ ଭାବରେ ହେଇଥିସି ଆଉ ସେ ଫଲ୍କେ ବା ସେଟାକେ ରୋଷେଇ କର କରି ଖେଲେ ବି ଏସି ବି ଜିନିଷଟା ନିଅ ସେଥିର୍ ଲାଗି ସାର୍ସୁରା ଦେବାର ଉପେ କ୍ୟା ଖତ ଦେବାରଟା ଭଲେ ନିହାତି ତ ସବୁଦିନ ଟେକ୍ନୋଲୋଜି ମାନେ ଲାଗିଗଲାନ ଯେନ୍ଟାକି କପଡ଼ ଠାରୁ ଆରମ୍ଭ କରି ସବୁ ଜୁତବାର ପର୍ଯ୍ୟନ୍ତ ସବେ ସେଟାକେ ବ୍ୟବହାର କରୁଚନ୍ ଟେକ୍ନୋଲୋଜି ମାଧ୍ୟମରେ ଚାଷ ହଉଚି ଇ ଟେକ୍ନୋଲୋଜିକେ ଭଲ ଭାବରେ ବ୍ୟବହାର କରବାର୍ କଥା ସେଥିର୍ ଲାଗି ଲୋକବାଗ ବି ଭଲ୍ସେ ଆ ମାନେ ଧାନ କାଟି ପାର୍ବାର୍ ଆଉ ଟେକ୍ନୋଲୋଜି ମାଧ୍ୟମରେ ଧାନ କାଟିଲେ ଧାନଧା ପଡ଼ିପୋଡ଼ ଯାଉଚେ ଆଉ ସବୁ ଧାନକେ ମଡ଼ବାର ଅପେକ୍ଷା କିଛି ଧାନ ପୋଡ଼ି ଯାଉଚେ ଆଉହୁ ଯେନ୍ଟାକି ଧାନ କାଟି କରିରି ତାହାକେ ଖଲାଟ ଗଦେଇ କରି ସେ ଧାନକେ ଝିଟିି ଝୁଟା କରି ବଲ ନ କି ଯେନ୍ଟାକ ଘୋଡ଼ ଘୋଡ଼ ବାସନ୍ ସେ ଘୋଡ଼ଘୋଡ଼ରେ ମୋଡ଼ୁଥିଲେ ଏହାହା ଚିନି ତାହାକେ ଟ୍ରେକ୍ଟର ବା ଢୋଲ ତିନ ମଡ଼ ଦଉଚନ୍ ଆଉ ସେ ଢୋଲରେ ମଡ଼ବାର୍ ଦ୍ୱାରା ସବୁ ଧାନ ତାମ୍ନେ ଚାଷୀ ପଇନି ପାର୍ବାାର୍ ତଥା ଧାନ ସବୁ ପଡ଼ିଉଚେ ଆଉ ଯେନ୍ଟା ବି ପଡ଼ିଯାଉଚି ସେଟା ଡଲିରେ ବି ପଡ଼ିଯାଉଚି ଆଉ ସେ ଡୁଲିରେ ଆଉ ଗୋଟେ ନୂଆ ଧାନ ଚାଷ କଲେ ସେଥିରେ ଧାନ ମିଶିକରି ଅଲଗା ଧାନ ବି ହେଇଯାଉଚି ଆମକୁ ଟିକେ ଯତ୍ନକରେ ଚାଷ କର୍ବାାର୍କ ପଡ଼୍ବା ଯାହାକି ଆମ୍ମଭମାନଙ୍କର ସୁରକ୍ଷା ପାଇଁ ଏକ ଦାୟିତ୍ୱ ଭାବରେ ଗ୍ରହଣ କରାର୍କୁ ପଡ଼୍ବା ଆମକୁ ଚାଷ କାମକେ ଟେକ୍ନୋଲୋଜିକେ କେତେ ମାତ୍ରାରେ କମ୍ କରଲେ ଭଲ୍ ହେତା କାଣାକି ସବୁ ଜିନିଷ୍ ଟେକ୍ନୋଲୋଜିରେ କଲେ ଭଲ୍ ନେଇ ସିଏ ଲ କାମ ବି ପ ପାରତେ ଆଉ ଟେକ୍ନୋଲୋଜି ବି ତମାନେେ କମ ବ୍ୟବହାର କରବାର୍ କଥା ଲବା ବି କାମ କମା କରିପାରିବ